ଭାରତର ଫ୍ୟାସନ୍ ବହୁତ ନିଆରା ଏଠାରେ ଆଗଠାରୁ ଏବେ ବହୁତ କିଛି ବଦଳିଛି ଆଗରୁ ଲୋକମାନେ କେବଳ ଶାଢ଼ୀ ଧୋତି ଇତ୍ୟାଦି ପିନ୍ଧୁଥିଲେ କିନ୍ତୁ ଏବେ ବହୁତ କିଛି ବଦଳିଛି ଲୋକମାନେ ଆଧୁନିକତାକୁ ବହୁତ ଆପଣେଇଛନ୍ତି ଏବଂ ଭାରତର ପୋଷାକଠାରୁ ଆରମ୍ଭ କରି ସବୁକିଛି ନିଆରା ଅଟେ ଏଠାରେ ସମସ୍ତେ ଶାଢ଼ୀ ଧୋତି ପିନ୍ଧିବାକୁ ପସନ୍ଦ କରୁଥିଲେ କିନ୍ତୁ ଏବେ ଆଧୁନିକତାର ଫଳରେ ଆ ଆଡ଼ଭାନ୍ସ ହେଇକି ଅନ୍ୟ କିଛି ସବୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି ଯେମିତିକି ଜିନ୍ସ ସାର୍ଟ ଡ୍ରେସ୍ ଏସବୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି କିନ୍ତୁ ମୋତେ ଶାଢ଼ୀ ଏବଂ କୁର୍ତ୍ତୀ ପିନ୍ଧିବାକୁ ବହୁତ ଭଲ ଲାଗେ ମୁଁ ଏହାକୁ ନିକଟସ୍ଥ ମାର୍କେଟରୁ ଦୋକାନରୁ କିଣିବାକୁ ପସନ୍ଦ କରେ ଆଜିକାଲି ଅନ୍ଲାଇନ୍ ସପିଂ ବି ଆସିବା ଆସି ସାରିଲାଣି କିନ୍ତୁ ମୋତେ ଏସବୁ ପସନ୍ଦ ନୁହଁ ମୋତେ ଓଡ଼ିଆ କଲଚରରେ ରହିବାକୁ ପସନ୍ଦ ଓଡ଼ିଆ କଲଚର ବହୁତ ଭଲ ଆଧୁନିକତା ଠାରୁ ବହୁତ ବହୁତ ଭଲ